ହ୍ୟାଲୋ ଆପଣର ଅଶୋକା ରେସ୍ଟୁରାଣ୍ଟରୁ କହୁଛନ୍ତି କି ଆଜ୍ଞା ମୁଁ ଏଇ ଭଦ୍ରକରୁ କହୁଥିଲି ଆପଣଙ୍କର ଯେଉଁ ଆପଣ ଅଛି ଯେଉଁ ଖାଦ୍ୟ ମୁଁ ଅର୍ଡ଼ର କରିଥିଲି ଯେଉଁଟା ଯୋଗୁଁ ବେଶୀ ସମୟ ମ ଗରମ ରହିବା ପାଇଁ ମୁଁ ଚାହୁଁଛି କାରଣ ଖାଦ୍ୟ ଆସିଲା ବେଳକୁ ଥଣ୍ଡା ହେଇଯାଉଛି ତେଣୁ ଆପଣ ଗୋଟେ କାମ କରନ୍ତୁ ଇନ୍ସୁଲୀନ ପ୍ୟାକେଟରେ ଭଲକି ଗରମ କରିକି ଗରମ ଯେମିତି ବହୁତ ସମୟ ରହିବ ସେମିତି ଗରମ କରିକି ମୋତେ ଦିଅନ୍ତୁ ଗରମ ବ ରହିଲେ ଟିକେ ଖାଇବାକୁ ଭଲ ହବ କାରଣ ମୋର ଖାଇବା ବେଳକୁ ମୋର ଲେଟ ହଉଛି ଡେରି ହବ ତେଣୁ ଆପଣ ଗୋଟେ କାମ କରିବେ ସେଇଟା ଭଲ ଭାବରେ ଟିକେ ଯେମିତି ଅଧିକ ସମୟ ରହିପାରିବ ଗରମ ସେଥିପାଇଁ ଆପଣ ସେହି ପ୍ୟାକିଂ କରିକି ମୋତେ ଟିକେ ଦ ଦେଇ ଦେବେ ଦେଇପାରିବେ ତ ଆଜ୍ଞା ହଁ ଆପଣ ଠିକ୍ ସମୟରେ ଆଣିକି ଟିକେ ଦେଇ ଦିଅନ୍ତୁ ଏବଂ ଯେପରି ବହୁତ ସମୟ ଗରମ ରହିବ ତା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଧନ୍ୟବାଦ ରଖୁଛି